ଆମ ସହରର ପ୍ରିୟ ଜିନିଷ ଛେନାପୋଡ଼ ଅଟେ ଏହି ଛେନାପୋଡ଼ଟି ସାରା ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଅଛି ମୁଁ ଏହି ଜିନିଷଟିକୁ ନେଇ ଗର୍ବିତ ଅଟେ ଏହା ଆମ ଅଞ୍ଚଳର ଅଧିକାଂଶ ଲୋକ ଏବଂ ମୋର ବହୁତ ପ୍ରିୟ ଅଟେ ଏହାକୁ ତିଆରି କରିବା ପାଇଁ ଛେନା ସୁଜି ଚିନି ଏବଂ ଗୁଜୁରାତି ଆଦି ବ୍ୟବହାର କରାଯାଇଥାଏ